ଆମ ଅଞ୍ଚଳର ସ୍ୱାସ୍ଥ୍ୟସେବା ଆଜିକାଲି ସହରାଞ୍ଚଳରୁ କିଛି କମ୍ ନୁହେଁ କିନ୍ତୁ ସବୁ ଜିନିଷ ସ୍ୱାସ୍ଥ୍ୟସେବାଟା ମିଳୁନି ସହରରେ ସବୁକିଛି ମିଳୁଛି କେବଳ ହସ୍ପିଟାଲ ରହୁଛି ଆମର ସାଧାରଣ ଜ୍ୱର କାଶ ସର୍ଦୀ ମ୍ୟାଲେରିଆ ତା'ପରେ ଏସବୁ ଅଙ୍ଗନବାଡ଼ି ଥ୍ରୋରୁ ଟେଷ୍ଟ କରିକି ଗଭର୍ନମେଣ୍ଟ ଇଏ ଦେଉଛନ୍ତି ଟ୍ୟାବଲେଟ୍ ଦେଉଛନ୍ତି ସେଇଟା ଖାଇକରି ଯିଏ ଭଲ ଯଦି ନେଉଛି ଆମେ ସହରାଞ୍ଚଳରେ ଯାଇକରି ବଡ଼ ମେଡ଼ିକାଲରେ ରହିକରି ତାକୁ ଡକ୍ଟର ଦେଖାଇ କରି ଭଲ ହେଇକରି ଆସୁ ଆଜିକାଲି ପ୍ରାୟ ଛୋଟ କାଟିଆ ଯାହା ହେଉଛି ଗାଁ ଅଞ୍ଚଳରେ ପ୍ରାୟ ଔଷଧ ମିଳିଯାଉଛି ଆଉ ସହର ଠୁ ପ୍ରାୟ ଗାଁ ପାଖାପାଖି ପ୍ରାୟ ହେଉଛି ଦଶ ପନ୍ଦର କିଲୋମିଟର ଭିତରେ ରହିଯାଉଛି ଆପଣଙ୍କର ସହର ଯାଇ କରି ଆମେ ସେଇଠି ଭଲ ହେଉଛୁ ଆଜିକାଲି ଡାକ୍ତରଙ୍କ ପ୍ରାୟ ନିଯୁକ୍ତି ସବୁ ଜାଗାରେ ଗୋଟେ ଦୁଇଟା ଚାରିଟା ରହୁଛି କିନ୍ତୁ ଉନ୍ନତ ଔଷଧ ଗାଁ ଅଞ୍ଚଳରେ ମିଳୁନାହିଁ କିନ୍ତୁ ଇଏରେ ଯେଉଁ ସହରାଞ୍ଚଳରେ ଯେଉଁ ବଡ଼ ମେଡ଼ିକାଲରେ ସେଇଠିକାରେ ସବୁ ଉନ୍ନତ ଜିନିଷ ମିଳୁଛି ବା ଆମେ ଭଲ ହେଇ କରି ସେଇଠୁ ଆସୁଛୁ